ହେଲୋ ମୋର ପେସେଣ୍ଟ ଜଣେ ନେଇକି ଯିବାର ଅଛି ଆପଣଙ୍କର କ'ଣ ସୁବିଧା ଅଛି ମୋତେ ସେଟା ଶିଘ୍ର ଜଣାନ୍ତୁ ମେଡିକାଲର କ'ଣ କ'ଣ ସବୁ ସୁବିଧା ସେଗୁଡ଼ା ସବୁ ମୋତେ ଜଣେଇବେ ବେଡ୍ ବେଡ୍ର ସୁବିଧା ଅଛି ନା ଆଉ

ଗାର୍ଡ୍ର ସୁବିଧା ଅଛି ନା କାର୍ଡରେ କେତେ ପଇସା ଆପଣ କାଟୁଛନ୍ତି ହଁ ସବୁ ସମୟରେ ଡକ୍ଟର ଆସୁଛନ୍ତି ନା ସବୁ ରୋଗ ପାଇଁ ଆସୁଛନ୍ତି

ଆପଣଙ୍କର ନର୍ସମାନେ ସବୁ ରେଗୁଲାର ଟ୍ରିଟମେଣ୍ଟ୍ କରୁଛନ୍ତି ନା ରୋଗୀମାନଙ୍କୁ ଆସି ଟିକେଟ୍ କାଟିବାକୁ ପଡ଼ୁଛି ନା ଆଜ୍ଞା ଟିକେଟ୍ କାଟିବାକୁ ପଡ଼ୁଛି ନା ଲାଇନରେ ରହି ଧାଡ଼ି ବାନ୍ଧି ଯିବାକୁ ହେଉଛି ହଉ ରଖୁଛି